ଆମର୍ ନର୍ଲା ବ୍ଲକ୍ ରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଛେ ବହୁତ୍ ସୁବିଧା ଲୋକ୍ମାନେ ପାଉଛନ୍ ତା'ପରେ ଆମ୍ବୁଲାନ୍ସ ସେବା ବି ଅଛେ ଆମର୍ ଶହେ ଆଠ୍ କେ ମାର୍ଲେ ସାଙ୍ଗେ ସାଙ୍ଗ୍ ପଲେଇ ଆଏସି ଆଉ ଶହେ ଶହେ ବାର୍ ହେଉଛେ ଆମର୍ ଗର୍ଭବତୀ ମାନ୍ଙ୍କର୍ ମାଆ ମାନ୍ଙ୍କର୍ ଟା ତା'ପରେ ସାଙ୍ଗେ ସାଙ୍ଗ୍ ସେଇ ଜାଗାକେ ପହଁଞ୍ଚିସି ସବୁ ସୁବିଧା ଅଛେ ମେନ୍ ରକ୍ତ ପରୀକ୍ଷା ସବୁ ଫ୍ରି'ରେ କରା ହେଉଛେ ମେଡିସିନ୍ ପତର୍ ବି ସବୁ ଫ୍ରି'ରେ ଦିଆ ଯାଉଛେ ଡ଼କ୍ଟର୍ମାନେ ବି ପାଞ୍ଚ୍ ଟା ଅଛନ୍ କୌଣସି ଅସୁବିଧା ନାହିଁ ଆମର୍ ଅଞ୍ଚଲ୍ ର ଲୋକ୍ ବହୁତ୍ ଉନ୍ନତି କଲେ ନେ ବହୁତ୍ ସୁବିଧାରେ ଅଛନ୍ ଉଷୋପତର୍ କୌଣସି କିଛି କିଣିବାର୍କେ ନାଇଁ ପଡ଼ବାର୍ ନେ ସବୁ ସୁବିଧାରେ ସେମାନେ ପାଉଛନ୍ ଆଉ ତା'ପରେ ଗର୍ଭବତୀ ମାଆ ମାନ୍ଙ୍କେ ଆମର୍ ନଅ ତାରିଖ୍ରେ ଗୁଟେ ହେସି ଡେଲିଭରି ମାଆ ମାନ୍ଙ୍କର ଟା ଗୁଟେ ତା'ର୍ମାନେ ଇ'ଟା ଇ ଗର୍ଭବତୀ ମାଆ ମାନ୍ଙ୍କର୍ ସେବା ହେସି ସେ ସେବାରେ ସେମାନ୍ଙ୍କେ ଟିଫିନ୍ପତର୍ ଦିଆ ଯାଏସି ଖାନା ପିନା ବି ଦିଆ ଯାଏସି ତା'ପ୍ରେ ଔଷଧ ପତର୍ ସବୁ ଫ୍ରି ମିଲ୍ସି ସବୁ ଚେକିଙ୍ଗ୍ ଫେକିଙ୍ଗ୍ ସବୁ ଫ୍ରି